ଆମ ଭାରତରେ ସମସ୍ତ ସ୍କୁଲମାନଙ୍କରେ ରୋଷେଇ ହୁଏ ଏବଂ ସେ ସେଇ ଜାଗାରେ ବହୁତ ସୁନ୍ଦର ଭାବରେ ରନ୍ଧା ହୁଏ ଆମେ ଏବଂ ଆମ ଆମ ଭାରତରେ ଏକରୁ ଆଠ କ୍ଲାସ୍ ତ ହୁଏ ଏବଂ ସବୁଦିନେ ଭାତ ରନ୍ଧା ହୁଏ ଏବଂ ରୋଷେଇ କରାଯାଏ ସେହିଦିନର ସେହିଦିନର ସେଇଦିନର ମଧ୍ୟରେ ବହୁତ ଦିନେ ଦିନେ ଡାଲି ଡାଲି ଅଣ୍ଡା ତରକାରୀ ମଧ୍ୟରେ ତିଆରି ହୁଏ ଏବଂ ବହୁତ ବହୁତ ବି ପସନ୍ଦ ପସନ୍ଦ ଲାଗେ ଏବଂ ବହୁତ ସୁନ୍ଦର ଭାବରେ ରାନ୍ଧନ୍ତିି ସେହି କାରଣରୁ ଯୋଗ୍ୟ ଆମ ସ୍କୁଲ୍ରେ ବହୁତ ସମସ୍ତ ସ୍କୁଲ୍ରେ ବହୁତ ସୁନ୍ଦର ଭାବରେ ରୋଷେଇ ହୁଏ ଏବଂ ସେଇ ସବୁ ସ୍କୁଲ୍ରେ ସେ ସେଇ ମଧ୍ୟ ବହୁତ ସୁନ୍ଦର ଭାବରେ ରୋଷେଇ କରିଥାନ୍ତି ଏବଂ ସେ ସବୁ ସ୍କୁଲ୍ରେ ମଧ୍ୟ କୌଣସି ପ୍ରକାରର ସୁବିଧା ଅସୁବିଧା ବି ନାହିଁ ସମସ୍ତେ ପ୍ରକାରର ସୁବିଧା ସୁଯୋଗ ମିଳିଛି ଏବଂ ଏବଂ ସମସ୍ତେ ଭଲ ଭାବରେ ରୋଷେଇ କରନ୍ତି ସେ କାରଣରୁ ରୋଷେଇ ଭଲ ଭାବରେ ରନ୍ଧା ହୁଏ ଏବଂ ସବୁ ସବୁ ସ୍କୁଲ୍ ଏକରୁ ଆଠ କ୍ଲାସ୍ ତ ପର୍ଯ୍ୟନ୍ତ ସବୁ ଡାଲି ଡାଲମା ତରକାରୀ ଅଣ୍ଡାଟି ଅଣ୍ଡା ଖାଦ୍ୟ ସବୁ ତିଆରି ହୁଏ ଏବଂ ସେହି ସେହି ଜିନିଷ ମଧ୍ୟରେ କୌଣସି ପାର୍ଥକ୍ୟ ନାହିଁ ଯେକୌଣସି ମଧ୍ୟରେ ରୋଷେଇ ରୋଷେଇ କରରେ ଆମେମାନଙ୍କୁ ବହୁତ ଜିନିଷ ଖାଦ୍ୟ ଖାଇବାରେ ଦିଅନ୍ତି ଏବଂ ବିଭିନ୍ନ ପ୍ରକାରର ରୋଷେଇ କରାଯାଏ ଏବଂ ସେଇ ସେଇ ସ୍କୁଲ୍ରେ ବିଭିନ୍ନ ପ୍ରକାର ରୋଷେଇ କରିବାରେ ଭିନ୍ନ ଭିନ୍ନ ପ୍ରକାରର ଯୋଗ୍ୟତା ହୋଇଥାଏ ରୋଷେଇ କରିବାରେ ସ୍କୁଲ୍ରେ ଭିନ୍ନ ଭିନ୍ନ ବିଦ୍ୟାଳୟରେ ଅନୁଷ୍ଠାନ ହୋଇଥାଏ ହଁ ରୋଷେଇ ପ୍ରଶେଷରେ ସେମାନଙ୍କର ପଶିକ୍ଷ ଶିକ୍ଷକଙ୍କ ଭୂମିକା ଗ୍ରହଣ କରି ଶିକ୍ଷକମାନେ ବି ପିଲାମାନଙ୍କୁ ସାହାୟ କରି ଏବଂ ବହୁତ ସୁନ୍ଦର ଭାବରେ ରୋଷେଇ କରିଥାନ୍ତି ଏବଂ ସବୁଦିନଙ୍କୁ ସବୁଦିନେ ଡାଲି ଡାଲମା ତରକାରୀ ଏବଂ ରୋଷେଇ ମଧ୍ୟରେ ତିଆରି କରିଥାନ୍ତି ସେ କାରଣରୁ ମଧ୍ୟରେ ଦଇ ଜମତା ହୋଇଥାଏ ଏବଂ ସେ କାରଣର ସୌଭାଗ୍ୟରେ ସ୍କୁଲ୍ରେ ବହୁତ ରୋଷେଇ ସୁନ୍ଦର ଭାବରେ ରୋଷେଇ କରାଯାଏ